ହ୍ୟାଲୋ ହଁ ମୁଁ ଲଳିଟେନ୍ଦୁ ମହାପାତ୍ର କହୁଥିଲେ ଆପଣଙ୍କ ଲକ୍ଷ୍ମୀ ଟ୍ରାଭେଲ୍ସ ତ ହଁ ହଁ ମୁଁ କହିଲି ଆମର କାଲି ପରିବାର ସହିତ ଆମେ ବୁଲିବାକୁ ଯାଇଥାନ୍ତୁ ବଡ଼ ଗାଡ଼ିଟା କେତେ କ'ଣ ଭଡ଼ା ଆସୁଛି କିଲୋମିଟର ପ୍ରତି କେତେ ଟଙ୍କା ନେଉଛନ୍ତି ଆଉ ଚାରିଜଣ ବିଶିଷ୍ଟ ଯେଉଁ ଗାଡ଼ିରେ ଗଲେ ସେହିଟା କେତେ କ'ଣ ଆସିବ ହଁ ହଁ ହେଉ ଠିକ ଅଛି କାଲି ଆମେ ଯିବୁ ତା'ହେଲେ ଆଉ